ଆମ ମୟୂରଭଞ୍ଜରେ ବହୁତ ଗୁଡ଼ାଏ ପର୍ଯ୍ୟଟନସ୍ଥଳୀ ଅଛି ତ ଏଥିରେ ଉନ୍ନତିକରଣ ନିତ୍ୟାନ୍ତ ଆବଶ୍ୟକ ଯେମିତିକି ରାସ୍ତାଘାଟ ମରାମତି ହବା ଦରକାର ରାସ୍ତାଘାଟ ନୂଆ ରାସ୍ତା ହବା ଦରକାର ଆବଶ୍ୟକ ଯେମିତିକି ଅଧିକ ପରିମାଣରେ ପର୍ଯ୍ୟଟକମାନେ ଆସିପାରିବେ ଆଉ ଲାଇଟ୍ର ସୁବିଧା ବି ରହିବା ଦରକାର ଯେଉଁଥିରେ କି ରାତି ହାତ ଟାଇମ୍ରେ ତ ପର୍ଯ୍ୟଟନ ମାନେ ଯିବାଆସିବା ପାଇଁ ଅସୁବିଧା ଫେସ୍ କରୁଛନ୍ତି ହେଲେ ବି ଜୀବଜନ୍ତୁମାନଙ୍କୁ ତାଙ୍କୁ ଡର ଲାଗୁଛି ଯେମିତିକି ରାତି ଅନ୍ଧାରେ ବି ପର୍ଯ୍ୟଟନମାନେ ଆରାମସେ ଯାଇପାରିବେ ଆଉ ସ୍ୱଚ୍ଛତା ରହିବା ନିତ୍ୟାନ୍ତ ଆବଶ୍ୟକ ଇଏ ହେଉଛି ଆମ ସୋସାଇଟିର ମୂଳ ଭୂମିକା ସ୍ୱଚ୍ଛତା ରହିବା ଦରକାର ଆଉ ପର୍ଯ୍ୟଟନ ପର୍ଯ୍ୟଟନମାନେ ବେଶ ଆସିବା ଫଳରେ ଆମ ବେକାରୀ ବେକାରୀ ଯେଉଁ ସମସ୍ୟା ରହିଛି ଯୁବପିଢ଼ିମାନଙ୍କର ତ ସେ ବି ଦୂର ହବ